ସମୟ ଅନୁସାରେ ଓଡ଼ିଆ ଭାଷାର ବହୁତ ପରିମାଣରେ ବିକଶିତ ହୋଇଛି ଦେଖିବାକୁ ଗଲେ ଆଗକାଳରେ ଯେଉଁ ଶୁଦ୍ଧ ଓଡ଼ିଆ ବ୍ୟବହାର କରୁଥିଲେ ବର୍ତ୍ତମାନ ତାହା ଆଉ ନାହିଁ ଏହିି ଓଡ଼ିଆ ଭାଷାରେ କିଛି ଇଂରାଜୀ କିଛି ହିନ୍ଦୀ ଏସବୁ ମିଶ୍ରିତ ଓଡ଼ିଆ ଭାଷା ଲୋକମାନେ ବ୍ୟବହାର କରୁଛନ୍ତି ତ ଆଗ କାଳରୁ ବର୍ତ୍ତମାନଙ୍କୁ କମ୍ପୟାର୍ କଲେ ଓଡ଼ିଆ ଭାଷାର ବହୁତ ବିକଶିତ ହୋଇଛି ଏବଂ ଓଡ଼ିଆ ହେଉଛି ଆମର ମାତୃଭାଷା ତାହା ବିକଶିତ ହେବା ଆମର ପ୍ରଥମ ଲକ୍ଷ୍ୟ ଓଡ଼ିଆ ଭାଷା ନ'ହେଲେ ଆମ ଆମକୁ ବଞ୍ଚିବାକୁ ଅସୁବିଧା ହେବ ସେଥିପାଇଁ ଆମକୁ ଓଡ଼ିଆ ଭାଷାର ବିକଶିତ ନିହାତି ଦରକାର ତ ଆମେ ସେ ଓଡ଼ିଆ ଭାଷାକୁ ଡେଭଲପ୍ କରିବା ପାଇଁ ସେଇଠି ଇଂରାଜୀର କିଛି ୱାର୍ଡ଼୍ ହିନ୍ଦୀର କିଛି ୱାର୍ଡ଼୍ ମିଶ୍ରିତ କରି ମଧ୍ୟ ଓଡ଼ିଆ ଭାଷାକୁ ବହୁତ ପରିମାଣରେ ଡେଭଲପ୍ କରିଛୁ ଏବଂ ଆଗକୁ ମଧ୍ୟ ଡେଭଲପ୍ ହେବ ତ ସେଥିପାଇଁ ଓଡ଼ିଆ ଭାଷାର ବିକଶିତ ପାଇଁ ବର୍ତ୍ତମାନ ବିଭିନ୍ନ ପ୍ରକାରର ଯୋଜନା କରାଯାଉଛି କାରଣ ଓଡ଼ିଆ ଭାଷାର ବିକଶିତ ହେଲେ ଆମର ମଧ୍ୟ ଉନ୍ନତି ହେବ ତ ଓଡ଼ିଆ ଭାଷାର ବିକଶିତ ନିହାତି ଦରକାର